ସାଧାରଣତଃ ଆମେ ଜଳବାୟୁ ଉପରେ ନିର୍ଭର କରି ଫସଲ କରିଥାଉ ଖରାଦିନେ ପ୍ରାୟତଃ ଆମେ ଡାଲି ଜାତୀୟ ଫସଲ କରିଥାଉ କାରଣ ଏହା ଉତ୍ପାଦନ ହେବା ସମୟରେ ଆମକୁ ଖରାର ଆବଶ୍ୟକ ରହିଛି ଦ୍ୱିତୀୟତଃ ବର୍ଷାଦିନେ ଆମେ ଜଳର ସୁବିଧା ମିଳିପାରୁଥିବାରୁ ବହୁତ ପ୍ରକାର ଫସଲ ଉତ୍ପାଦନ କରିଥାଉ ଏହା ଟାଇମ୍ରେ ପୋକ ଲାଗନ୍ତି ସତ କିନ୍ତୁ ଏହାର ପଦକ୍ଷେପ ନିଆଯାଇଛି ଯେପରି ପୋକର ବିନାଶ କରିହେବ ବର୍ଷାଦିନେ ଆମେ ତ ଧାନର ଚାଷ ଆରମ୍ଭ କରିଥାଉ ତୃତୀୟତଃ ଆମେ ଥଣ୍ଡାଦିନେ ଜଳବାୟୁର ଯେହେତୁ ବହୁତ ଭଲ ପ୍ରଭାବ ରହିଥାଏ ସେଥିଲାଗି ବହୁତ ପ୍ରକାର ପରିବା ଆମେ ପାଇଥାଉ ଏହା ପୋକ ଲାଗିଥାନ୍ତି ସତ ପୋକ ଲାଗିବା ପାଇଁ ପୂର୍ବରୁ ଆମେ ବହୁତ ଏବେ ତ ଔଷଧ ମିଳିସାରିଛି ଯେହେତୁ ଆମକୁ କିଛି ତାହାର ଫରକ ପଡ଼ିନଥାଏ ଥଣ୍ଡାଦିନେ ପ୍ରାୟତଃ ବହୁତ ବହୁତ ସୁନ୍ଦର ପରିବେଶ ଦେଖାଯାଇଥାଏ ଫସଲରେ ପୂରା ପରିପୂର୍ଣ୍ଣ ରହିଥାଏ ଆଉ କୌଣସି ଅସୁବିଧା ଦେଖାଯାଏ ନାହିଁ ଚାଷ କରିବା ସମୟରେ